ପରିବେଶ ସ୍ୱଚ୍ଛ ରଖିବା ଦ୍ୱାରା ପରିବେଶ ପରିଷ୍କାର ସ୍ୱଚ୍ଛ ରୁହେ କିମ୍ବା ଚାରି ପାର୍ଶ୍ୱ ରେ ସ୍ୱଚ୍ଛ ରଖିଲେ ପରିବେଶ ଠିକ ରୁହେ କିମ୍ୱା ଆମକୁ ଅମ୍ଳଜାନ ମିଳେ କିମ୍ବା ଚାରି ପାର୍ଶ୍ୱରେ ସ୍ୱଚ୍ଛ ରଖିଲେ ସବୁ କିଛି ପରିବେଶ ସୁସ୍ଥ ରହେ କିମ୍ବା ନିଜକୁ ବହୁତ ଖୁସି ଲାଗେ ଅସନା ଆବର୍ଜନା କି କୌଣସି ଦୁର୍ଗନ୍ଧ ଆସେନି କିନ୍ତୁ ପରିବେଶ ସ୍ୱଚ୍ଛ ଲାଗେ କିମ୍ବା ଅମ୍ଳଜାନ ଆମକୁ ମିଳେ ଆଉ ଏମିତି ସ୍ୱଚ୍ଛ ଭାରତ ଅଭିଯାନରେ ମୁଁ ଭାଗ ନେଇଥିଲି ଯେଉଁଥିପାଇଁ କି ରାସ୍ତା ଘାଟ ଯେତିକି ଅଳିଆ ଆବର୍ଜନା ଯେତିକ ବି ପକଉଥିଲେ ସେହି ଉପରେ ଆମେ ଲୋକମାନଙ୍କୁ ସ୍ଵଚ୍ଛ ବିଷୟରେ କିଛି କହୁଥିଲୁ କିମ୍ବା ନିଜେ ବି ଆମେ ସଫା କରୁଥିଲୁ ସେହି ଟାଇମ୍ ରେ ପରିବେଶକୁ ସଫା ଦେଖିକି ବହୁତ ଖୁସି ଲାଗୁଥିଲା କିମ୍ବା ସେମିତି ରହିଲେ ସମସ୍ତେ ଯଦି ଏକଜୁଟ ହେବା କିମ୍ବା ସ୍ଵଚ୍ଛ ରଖିବା ତହେଲେ ଆମ ପରିବେଶ ସ୍ଵଚ୍ଛ ରହିବ କିମ୍ବା ଆମେ ବି ଠିକରେ ରହିବା